ହଁ ଭାଇରେ କହ କେମିତି ଆଜି ମନେ ପକେଇଲୁ

ଆରେ ତମର ଯେଉଁ ଷ୍ଟଲ୍ ଯେଉଁଟା ବେପାର ହେଉନି ସେଇଟା କହୁଛ ହଁ ସେଇଟା ଆମ ଆଡ଼େ କେଉଁଠି ବେପାର କରିବ ସେଇଟା କହୁଛ ତ ଆମ ଆଡ଼େ ତ ହବ ତୁମର କେତେଟା ଦୋକାନ ଅଛି କି ବିକ୍ରି ହେଉନି ଆଚ୍ଛା ତ ଆମ ଏରିଆରେ ତ ମୁଁ ଦେଖୁଛି ଆମ ଏରିଆରେ ବି ବହୁତ ଦୋକାନ ଅଛି ସେମତି ବାସ୍ ବାକି ତମେ ଇଆଡ଼ ଆଣିବ ସିଆଡ଼େ ବେଶୀ ହଁ ସେଇଟା

ହଁ ହଁ

ଭଲସେ ସେଲିଙ୍ଗ ହେଉନି ତମ ଓଡ଼ିଶାରେ ହଁ ମୁଁ ଦେଖୁଛି ମୋ ମୋ ସହରରେ ଯେଉଁ ଜାଗା ଯେଉଁଠି କି ମିଠା ଦୋକାନ ନାହିଁ ଯେଉଁଠି ବେପାର ହେବ ସେଇଠି କହିବି ତମକୁ ଆଉ ନା ଜାଗାର କିଛି ଟେନସନ୍ ନାହିଁ ବାସ୍ ତମେ ଆଣିବ କେବେ ଆରେ ଆସିବ ହଁ ହଁ ସେଟା ସେଟା ଜାଗାର ତ କିଛି ଟେନସନ୍ ନାହିଁ ମୋର ବି ଅଛି ସାଙ୍ଗ ତମେ ମୋର ଆଉ ମୋ ପାଖେ କି କି ପଇସା ମୁଁ କ'ଣ ସେ ମାର୍କେଟ୍ରେ ଯିବି ଆଉ ଜାଗା ଟିକେ କେଉଁ ପାଖେ ଦୋକାନ ନାହିଁ ସେ ଜାଗା ଟିକେ ଦେଖିବି ହଁ ହଁ କି କି ବଡ଼ ଦୋକାନ କି ମାନେ କେତେ ମିଟର ଜାଗା ହୋଇଯିବ ଗଲା ପରେ ଓ ସେତ୍କିରେ ହୋଇଯିବ ଗଲେ ହଉ ଆଜି ମୁଁ ଇଆଡ଼ ଦେଖିବାକୁ ଯାଉଛି ସନ୍ଧ୍ୟାରେ ମୁଁ ତମକୁ କଲ୍ କରିବି ହେଲେ ହେଲେ ସନ୍ଧ୍ୟାରେ କଲ୍ କରିବି ତମେ କେବେ ଆସିବ ସେଇଟା ଟିକେ କୁହ

ହଉ ହଉ ହଉ ମୁଇଁ ବୁଝିକି ଦେଖିକି କଲ୍ କରିବି ହଉ ଦେଖିକି କଲ୍ କରୁଛି ହଉ ରଖୁଛି ହଁ